ହଁ ମୁଁ ତ ଆସିଲଣି ଆଉ ଆଉ ତୁମେ କେବେ ଆସିଲ ତୁମର ବାଙ୍ଗଲୋରରୁ ଆଉ ଆମର ଗୋଟେ ତ ଦୁକାନ ଦେଇଛୁ କଣ୍ ରକା ଦରକାର ଆସିକିନା ନବ ଆଉ ଆମ ଦୋକାନ ଠିକ୍ ଠାକ୍ ଚାଲିଛି ଏ ବାତ୍ୟା ପାଇଁ ଟିକେ ମାନ୍ଦା ଭଲ୍ ଚାଲିିନଥିଲା ଏଇନା ସବୁ ଠିକ୍ ଠାକ୍ ଚାଲିଛି ଆଉ ହଁ ଲକ୍ଷ୍ମୀ ପୂଜାରେ ଯାହା ଯେମିତି ବିକ୍ରି ହବା କଥା ହେବାର ହେଲା ଆଉ ହଁ ଯେନ୍ତି ହେବା କଥା ହେଲା ବିକ୍ରି ଠିକ୍ଠାକ୍ ପିଲା ରଖିଥିଲେ ସିନା ଅଧିକା ଲାଗିଥାଇତା ତ ସେଇଟା ତ ନାଇଁ ପିଲା ନିଜର କରୁଛୁ ଯାହା ଯେନ୍ତିି ଆଉ ନାଇଁ ଖାଲି ବରାରେ ଆଉ ଚଳିହବ କି ସବୁ ଯାହା ଯାହା ଯେମିତି ହୋଟେଲରେ ହୁଏ ବରା ସିଙ୍ଗଡ଼ା ଆଳୁଚପ୍ ମିଠା ବି ରଖୁଛୁ ଯେବେ ଆସିବ ଯେ ବୁଲିବୁଲାକିନା ଦେଖିକିନା ଯିବ ଆଉ କିରା କିରା ଦରକାର ଯେ ଆଉ କହିବ ମୋ ଝିଅ କି ହଁ ତାର ନର୍ସରୀ ହଁ ଚାଲିଛି ଦେହପାହା ଆଉ ସିଜନ୍ ତ ଚେଞ୍ଜ ହେଉଛି ପାଗ ଟିକେ ଖରାପ ପାଇଁ ଆଉ ତୁମ ଆଡ଼େ ସବୁ ଭଲ ହଁ ଚାଲି ତୁମେ ଗଲ ବାହାରକୁ ସେଆଡ଼େ ତମର ଇନକମ୍ କିନ୍ତି ଚାଲିଛି ହଁ ଦେଖବା ଦେଖିବା ଆଉ ଏବେର ତ ଠିକ୍ଠାକ୍ ଚାଲିଛି ଯେ ହଁ ଦେଖିବା ଏଇଠି ଘର କାମ ଛାଡ଼ିକିନା ଯାଇ ହେଉଛି କି ଆଉ ବାହାରକୁ ଗଲେ ଘର ଆଉ ଦେଖିହବ ଏଥିପାଇଁ ଯାହା ବୁଝିଦେବ ଯେ ନାଇଁ ଏଇଠି ଯେଉଁ ଗାଁରେ ଯେଉଁ ଘରଟା ଅଛି ସେଇଟା ଫୁଣି ତ ଦେଖବାକୁ ପଡ଼ିବ ନା ହଁ ସେଇ ରେଟ୍ବାଟ୍ ଦେଖିକିନା ସବୁ ହେଇ ପାଞ୍ଚ ଟଙ୍କା ଲେଖା ତ ଆଉ ସବୁ ଖାଲି ବ୍ରେଡ଼୍ଚପ୍ ଲଙ୍କାଟା ଟିକେ ଦଶ ଟଙ୍କା ଲେଖା ନିଆଯାଉଛି ଆଉ ହଁ ଆଇବ ଆଉ ତୁମେ ତୁମର ଟାଇମ୍ ବାହାର କରିକିନା ଆଉ ହଁ ହଁ